କୋଉଠି ନବରଙ୍ଗପୁର୍ ଯିବା ଯିବା ଯିବା ଡି ଏସ୍ କେବେ ଯିବାକି ଦୁଇଟା ଅଛି ତ କୋଉଥିରେ ଯିବା ବୋଲୁଛି ବର୍ଷା ହେଉଛି ତୁମର ସେପଟେ ବର୍ଷା ହେଉନାଇଁକି ବାଇକ୍ରେ ଯିବା ନାଁ ବୋଲେରୋ ନେବା ବୋଲରରେ ଗଲେ ସୁବିଧା କାଇଁ ବର୍ଷା ମାସ ନା ଏଇଟା ଯିବା ଯାଇକି ଦେଖିବା କୋଉଁ ଫିଲ୍ମ ଲାଗିଛି ନା ଗୋବିନ୍ଦା ଲାଗିଛି ନା ହିନ୍ଦିର ଲାଗିଛି ନା ଓଡ଼ିଆ ଯିବା ଦେଖିବା ସେଠିକି ଗଲେ ବିଚାର କରିବାନାକି ଯିବା ଓଡ଼ିଆ ସିନେମା ଦେଖି ଆସିବା ମୁଁ ବି ଯାଇନି ବେଶି ଦିନି ହେଲା ହଁ ଯିବା ଯାଇକି ଆସିବା ଆଉ ଭଲ ଅଛ ଯିବା ଟିକେ ଯିବା ହେଲେ ଗାଡ଼ି ନେଇକି ଆସ ଯାଇକି ଖାଇ ଖାଇଥାଅ ସେଠି ଯାଇକି ସିଙ୍ଗଡ଼ା ବରା ଦୁଇଟା ଖାଇଦେବା ଆଉ ଯିବା ଆଉ ହଁ ମଜା କରିବା ମଜା ନକଲେ କେମିତି ସିନେମା ଯାଉଛେ ମାନେ ତ ମଜା କରିବାକୁ ପଡ଼ିବ ଏଇଟା ତ ମଜା କରିବା ଦିନ ଆଉ ହଉ ଗାଡ଼ି ନେଇକି ଆସ ଆସିଲେ ଗାଡ଼ି ନେଇକି ଘର ଘରକୁ ଆସ ହଁ ମୁଁ ରେଡ଼ି ହୋଇଥିବି ତୁମେ ଗାଡ଼ି ନେଇକି ଘରକୁ ଆସ ଆସ ଖାଇକିରି ବାହାରିକି ଆସ ନାଁ ହୋଟେଲ୍ରେ ଖାଇବା

ହଉ ତୁମେ ରେଡ଼ି ହୋଇକି ବାହାରିକି ଆସ ମୁଁ ଘରେ ଥିବି ତମେ ଆସ ନହେଲେ ମୁଁ ଏଇ ପଟେ ବସ୍ରେ ଯିବି ସାଙ୍ଗରେ ଯିବା ହଉ ହଉ ଘରକୁ ଆସ ହେଲେ ମୁଁ ରେଡ଼ି ହେଇକି ଥିବି ବର୍ଷା ହେଉଛି ଏପଟେ ତୁମ ପଟେ ବର୍ଷା ହେଉଛି କି ନାଇଁ ହେଲେ ଆମପଟେ ପ୍ରବଳ ବର୍ଷା ତ କେତେଟା ସୋରେ ଯିବା ଛଅଟା ସୋରେ ଯିବା ନା ସାତଟା ସୋରେ ଯିବା ହଉ ହଉ ହୋଉ ତୁମେ ଆସ ହେଲେ ହାଁ ହଉ ବାହାରିକି ଆସ ରଖୁଛି